ଯଦି କିଛି ଗୋଟେ ବ୍ୟବସାୟ କି ବାଣିଜ୍ୟ କର୍ବାର୍ ଅଛି ବୋଲେ ଭାଷାର ଉପୟୋଗ କର୍ବାଟା ବହୁତ ଜରୁରୀ ଗୋଟେ ମନ ଗୋଟେ ମନେକର କିଛି ଗୋଟେ ବ୍ୟବସାୟ କର୍ବାର୍ ଅଛି ୟା ତ ବାଣିଜ୍ୟ କର୍ବାର୍ ଅଛି ବୋଲେ ସେ କେନ୍ତା କରି ଆମର୍ ଓଡ଼ିଆ ଭାଷାକେ କହିକରି ସେ ନେକେ ସମର୍ଥନ କର୍ବାର୍ ଅଛି ସେ ବିଷୟରେ ସେ ଯଦି ମାର୍କେଟରେ ଯଦି ସେ ଆମର୍ ଓଡ଼ିଆ ଭାଷା କେ ନିକରି ସେ ଯଦି କିଛି ଗୋଟେ ବାଣିଜ୍ୟ କରି ପାରୁଛି ବୋଲେ ବହୁତ ବଡ଼ କଥା